ଓଡ଼ିଶାର ଲୋକମାନେ ଖୁବ ଖାଦ୍ୟପ୍ରେମୀ ଏବଂ ସେମାନେ ଖାଦ୍ୟରେ ନିଶ୍ଚିତ ରୂପେ ମାଛକୁ ସ୍ଥାନ ଦିଅନ୍ତି ଏବଂ କିଛି ନିର୍ଦ୍ଦିଷ୍ଟ ବଂଶ ବଂଶ ସେ ମାଛ ମରାକୁ କୌଳିକ ବୃତ୍ତି ଭାବରେ ସେମାନେ ଆପଣାଇ ନିଜର ପରିବାର ପ୍ରତିପୋଷଣ କରନ୍ତି ମାଛ ଧରା ଧରିବାକୁ ଆମେ ଯିବାପରେ ପ୍ରଥମେ ଦେଖିବା ଯେ ଆମେ ଯେଉଁ ଯେଉଁଥିରେ ମାଛ ମାରିଯିବା ତାହା ହଉଛି ଡଙ୍ଗା ଡଙ୍ଗାଟି ଭଲ ଅଛି କି ନାହିଁ ତାହା ପ୍ରଥମେ ଦେଖିିନବା ଉଚିତ କାରଣ ଆମେ ଡଙ୍ଗାରେ ଯେତେବେଳେ ଯିବା ଆଉ ମାଛ ମାରିବାକ ସେତେବେଳେ ଗଭୀର ଜଳକୁ ଯିବା ସେଥିପାଇଁ ଡଙ୍ଗାଟି ଠିକ୍ ଅଛି କି ନାହିଁ କିମ୍ବା ଡଙ୍ଗା